ହ୍ୟାଲୋ ଜଗା ଭାଇ ଟ୍ରାଭେଲରୁ କହୁଛନ୍ତି ମୁଁ ପ୍ରତିଭା ଦାସ ଜଟଣୀରୁ କହୁଥିଲି ଆମର ପରିବାରର କିଛି ଲୋକ ମିଶି ଗୋଟିଏ ବୁଲିବାକୁ ଯୋଜନା କରିଛୁ ଗୋଟିଏ ଆମର କାର୍ଟେ ଦରକାର ଥିଲା ବଡ଼ କାର୍ ପନ୍ଦର ଜଣ ହେବେ ଆମ ପରିବାରର ସଦସ୍ୟ ଆମେ ଜଟଣୀରୁ ବାଙ୍ଗଲୋର ଯିବାକୁ ଚାହୁଁଛୁ ପ୍ରଶାନ୍ତି ଆପଣ ଆମକୁ ସେଥିରେ ଯଦି ବଡ଼ କାର୍ର ବ୍ୟବସ୍ଥା କରିଦିଅନ୍ତେ ତା'ହେଲେ ଭଲ ହୁଅନ୍ତା